ଟ୍ରେନ୍ ଗୁଡ଼ିକ ସାଧାରଣତଃ ଲୁହାରେ ତିଆରି ହୋଇଥାଏ ପ୍ରତ୍ୟେକ ବଗି ଗୁଡ଼ିକ ଗୋଟେ କୋଠରୀ ପରି ସେଥିରେ ଆଲୋକ ଫ୍ୟାନ୍ ଏବଂ ଲମ୍ବା ସିଟ୍ ଥାଏ ଏବଂ ଶେଷରେ ଗୋଟିଏ ଗୋଟିଏ ପାଇଖାନା ଥାଏ ଟ୍ରେନ୍ର ଚକ ଗୁଡ଼ିକ ଲୁହାରେ ତିଆରି ତେଣୁ ଟ୍ରେନ୍ ପା ଟ୍ରେନ୍ ପାଇଁ ସ୍ୱତନ୍ତ୍ର ରାସ୍ତା କରାଯାଇଥାଏ ଯାହା ଲୁହାରେ ତିଆରି ଗୋଟିଏ ଟ୍ରେନ୍ରେ ଶହେରୁ ଅଧିକ ବଗି ଥାଏ ସେଥିରେ ଏ ସି ବଗି ବି ଥାଏ ଗଲାବେଳେ ଟ୍ରେନ୍ ଗଲାବେଳେ ଛକ ଛକ ଶବ୍ଦ ହୁଏ ମୁଁ ଟ୍ରେନ୍ରେ ପୁରୀରୁ ଦିଲ୍ଲୀ ଯାଇଛି ଦିଲ୍ଲୀ ଯାଇଛି ଏଁ ସେଥିରେ ଟ୍ରେନ୍ରେ ବି ଖାଦ୍ୟପଦାର୍ଥ ବି ମିଳେ ବାହାର ଲୋକ ବି ଆସିକି ପାଣି ଖାଦ୍ୟ ବିସ୍କୁଟ୍ ଦିଅନ୍ତି ଦିଅନ୍ତି ଆଉ ଅନ୍ୟମାନେ ବି ପରିବାପତ୍ର ଆଣିକି ଦିଅନ୍ତି ଟ୍ରେନ୍ରେ ଟ୍ରେନ୍ରେ ଗଲେ ବହୁତ ଆନନ୍ଦ ମିଳିଥାଏ ଖୁବ୍ କମ୍ ସମୟ ଭିତରେ ଗୋଟିଏ ଜାଗାରୁ ଅନ୍ୟଜାଗାକୁ ଆମେ ପହଞ୍ଚିଯାଉ